ଆମ ମହାବିଦ୍ୟାଳୟରେ ଅନେକ ପ୍ରକାର କ୍ରୀଡ଼ା କ୍ଷେତ୍ରର କ୍ରୀଡ଼ା କ୍ଷେତ୍ର ସ୍ୱାସ୍ଥ୍ୟ ଫିଟ୍ନେସ୍ ଏବଂ କଲ୍ୟାଣ ଆଦିର କାର୍ଯ୍ୟକ୍ରମ ପ୍ରତିଷ୍ଠିତ ହୋଇଥାଏ ଯାହା ସେଥିରେ ୟୋଗା ବ୍ଲଡ଼୍ ଡୋନେସନ୍ କ୍ୟାମ୍ଫ୍ ଇତ୍ୟାଦି ହୋଇଥାଏ ୟୋଗା ସାହାଯ୍ୟରେ ଆମେ ୟୋଗା ସାହାଯ୍ୟରେ ଆମେ ଆମର ଶରୀରକୁ ସୁସ୍ଥ ରଖିବା ରଖିଥାଉ ଓ ୟୋଗା କରିବାଦ୍ୱାରା ଆମର ଆମର ବଡି ଫିଟ୍ନେସ୍ ଠିକ୍ ରହିଥାଏ ଡ଼କ୍ଟର୍ମାନେ ଯେଉଁ ରୋଗପାଇଁ ଆମକୁ ଫେରେଇ ଦେଉଛନ୍ତି ସେହି ରୋଗର ନିରାକରଣ ୟୋଗ ଦ୍ୱାରା ହୋଇପାରୁଛି ବ୍ଲଡ଼୍ ଦେବାଦ୍ୱାରା ମଧ୍ୟ ଅନ୍ୟ ଜଣଙ୍କର ଜୀବନ ବଞ୍ଚିପାରୁଛି ଓ ବ୍ଲଡ଼୍ ଦେବାଦ୍ୱାରା ଆମ ମଧ୍ୟରେ ମଧ୍ୟ ନୂତନ ରକ୍ତ ପ୍ରସ୍ତୁତ ହୋଇପାରୁଛି ଯାହାଫଳରେ ଆମେ ଫିଟ୍ନେସ୍ ରହିପାରୁଛୁ ଆମକୁ କୌଣସି ରୋଗ ହୋଇପାରିବ ନାହିଁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଯୋଗଦାନ କରିବା ଉଚିତ୍ କାରଣ ଏହାଦ୍ୱାରା ସେମାନଙ୍କର ଆତ୍ମନିର୍ଭର ଆତ୍ମ ନିର୍ଭରଶୀଳତା ଏକାଗ୍ରତା ଇତ୍ୟାଦିର ବିକାଶ ହୋଇଥାଏ ସେମାନେ ଫିଟ୍ନେସ୍ ରହିଥାନ୍ତି ୟୋଗା କରିବା ଉଚିତ୍ ଯାହାଫଳରେ ସେମାନେ ଉତ୍ତମ ସ୍ଵାସ୍ଥ୍ୟକର ଜୀବନଯାପନ କରିପାରିବେ